ହ୍ୟାଲୋ ବଙ୍ଗାଳି ବାବୁ କହୁଥିଲେ କି ମାଟିଆ ହାଣ୍ଡି ଅଛି କି ବଡ଼ ହେଲେ ବି ହେବ ସାନ ସାନ ହେଲେ ବି ହେବ ନାଇ ପୂଜାପାଇଁ ସବୁ ରକମ ର ଦରକାର ମାଟି ହାଣ୍ଡି ବଡ଼ଟା ସାନଟା ପ୍ରଦୀପ ଅଛି କି ଦୀପ ଶହେ ପିସ୍ ଦରକାର ଆଉ ସରା ପୂଜା ସାମଗ୍ରୀ ର ଯୋଉ ମାଟି ହାଣ୍ଡିର ସରା ଅଛି କି ନାହିଁ ସେଇଟା ତା'ପରେ କଳସ ମାଟି ହାଣ୍ଡିର ତା ସବୁ ଦରକାର ତ ସେଇଥିପାଇଁ ଦାମ୍ କେତେ ଉଁ ହୁଁ ହଉ ସବୁ ପ୍ୟାକ୍ କରିକି ରଖିଥାଅ ମୁଁ ଯାଇକି ନେଇ ଆସିବି ସବୁ ମିଶେଇକି ଓ ହଁ ହଁ ଠିକ୍ ଅଛି ମୁଁ ସାନ ଟା ନେବି ଦଶ ପିସ୍ ଆଉ ବଡ଼ଟା ବି ଦଶ ପିସ୍ ଲେଖାଁ ହାଣ୍ଡି ଆଉ ଦୀପ ସାନଟା ଶହେ ବଡ଼ଟା ଦୁଇଶହ ବଡ଼ ଦୀପ ଆଉ ସରା ବି ସେମିତି ଶହେଟା ଦୁଇଟା ହାଣ୍ଡି ର କୁହନ୍ତୁ ଦାମ୍ କେତେ ହେଲା ଉଁ ହୁଁ ହଉ ସବୁ ହିସାବ କରିକି ରଖିଥାଅ ମୁଁ ଯାଇକି ନେଇ ଆସିବି ହୁଁ ୟା'ର କୋଡ଼ିଏ ତାରିଖରେ ଦରକାର ଘରେ ପୂଜା ଅଛି ତ ସେଇଥିପାଇଁ ଅଉ ଏମିତି ଘରେ ଲକ୍ଷ୍ମୀ ପୂଜା କାଳି ପୂଜା ବୋଲି ଅଛି କି ନାହିଁ ସେମିତି ଟା ଆଉ ହଁ ହଁ ହଁ ଖାଇବାପାଇଁ ବି ପାଣି ଗରମ ଦିନ ଆସିଲା କି ନାହିଁ ତା ପାଇଁ ବଡ଼ ହାଣ୍ଡି ଦୁଇଟା ରଖିଥାଅ ଗରମ ଦିନରେ ମାଟି ହାଣ୍ଡିର ପାଣି ସମସ୍ତେ ପିଇବେ

ଘରେ ରଖିବାପାଇଁ ଦୁଇଟା ହଁ ହଁ ମୁଁ ଗାଡ଼ି ଧରିକି ଆସିବି

ହଁ ଠିକ୍ ଅଛି